ଆଜ୍ଞା ନମସ୍କାର ମୁଁ ଚିନ୍ମୟୀ ଜାନ୍ କହୁଥିଲି ଏବଂ ମୋର ଜନ୍ମସ୍ଥାନ ପଣ୍ଡିକଟ୍ ଗ୍ରାମ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ମୁଁ ଏହା ଜଣେଇବାର କାରଣ ଏହା କି ଯେ ମୁଁ ବାଜାଜ୍ କମ୍ପାନୀର ଗୋଟେ ଆଇରନ୍ଟିଏ ନେଇଥିଲି ଯାହାକି ୱାରେଣ୍ଟି ଥିଲା ଲଙ୍ଗ୍ ଲାଷ୍ଟିଂ ଯାଏ କିନ୍ତୁ ଏହା ଲଙ୍ଗ୍ ଲାଷ୍ଟିଂ ହେଲାନି ସେ ସେ ଟାର୍ଗେଟ୍ ଦେଇଥିବା ତାରିଖ ଯାଏଁ ସେ କାମ କଲାନି ଏବଂ ସେ ଖରାପ ହେଇଗଲା ତେଣୁ ଏହା ହଉଛି ମୋର ବାଜାଜ୍ କମ୍ପାନୀର ଆଇରନ୍ ପ୍ରତି ଥିବା ନକରାତ୍ମକ ଅନୁଭୂତି ଏତିକି କହି ମୁଁ ରଖୁଛି ଧନ୍ୟବାଦ